ଖୋଲା ପାଣିରେ ପହଁରିବା ସମୟରେ ଆମେ ସୁରକ୍ଷିତ ଭାବରେ କେମିତି ଆମେ ପାଣିରେ ପହଁରିବା ସେଇ ବିଷୟରେ ଉପାୟ ଅବଲମ୍ବନ କରିବା ଉଚିତ ନହେଲେ ଆମେ ବିପଦରେ ନିଶ୍ଚିତ ଭାବରେ ପଢ଼ିବା ଖୋଲା ପାଣିରେ ପଡ଼ିବା ସମୟରେ ଆମେ କ'ଣ କରିବା ଯଦି ଆମେ ପହଁରା ଶିଖିଥିବା ତାହେଲେ ପହଁରି ପହଁରି ଯାଇପାରିବା ବା ନହେଲେ କୌଣସି ଭାଳା ସାହାଯ୍ୟରେ ମଧ୍ୟ ବି ସାହାଯ୍ୟ ନେଇପାରିବା ବା କାଠଗଣ୍ଡିର ବି ସାହାଯ୍ୟ ନେଇପାରିବା ଆଉ ଏମିତି ଟ୍ୟୁବକୁ ଆମେ ଯଦି ମାନେ ଯେଉଁ ପମ୍ପ ଦେଇକି ଟ୍ୟୁବ ଯେଉଁର ସାହାରା ନେଇ ଆମେ ମଧ୍ୟ ସୁରକ୍ଷିତ ଭାବରେ ପାଣିରେ ପହଁରିପାରିବା ବା ଗୋଟେ ଜାଗାରୁ ଆଉ ଗୋଟେ ଜାଗା ପର୍ଯ୍ୟନ୍ତ ଯାଇପାରିବା ଆଉ କିନ୍ତୁ ଯଦି ଆମେ ପହଁରା ଶିଖିନଥିବା ସେଇଟା ତ ବଡ଼ ବିପଦ ହବ କିନ୍ତୁ ଏଇ ଯେଉଁ ଟ୍ୟୁବରେ ଧରିକି ଚାଲିବା ବା ନହେଲେ କୌଣସି ଭେଳା ସାହାଯ୍ୟରେ ବା କାଟ ସାହାଯ୍ୟ ଶୁଖିଲା କାଠ ସାହାଯ୍ୟ ଭାସୁଥିବା କାଠ ସାହାଯ୍ୟରେ ବା ସେ ସାହାଯ୍ୟରେ ଆମେ ମଧ୍ୟ ଆଉ ନେଇପାରିବା ସାହାଯ୍ୟ ନେଇପାରିବା ଏବଂ ସୁରକ୍ଷିତ ରହିପାରିବା ଆଉ ବଡ଼ ବଡ଼ ଜଳାଶୟମାନଙ୍କର ଜଳାଶୟରେ କ'ଣ ହେଉଛି ଯେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଥାଉଛି ଯଦି ଆମ ଜଳାଶୟଟା ଆମ ଆମେ ଯେଉଁଠି ରହୁଛୁ ବସବାସ ଯେଉଁଠି କରୁଛୁ ଯଦି ପାଖାପାଖି ଜାଗାରେ ଥିବ ତାହେଲେ ସେ ଜାଗାରେ ଆମେ ଜାଣିପାରିବା ଯେ କେଉଁଠି ଗଭୀର ଅଛି କେଉଁଠି ଗଭୀର ନାହିଁ କେଉଁଠି ପାଣିର ତଳର ସୁଅ ଯେଉଁଟା କରେଣ୍ଟ କହୁଛନ୍ତି ସେଟା ଠିକ୍ ମାନେ ଅଛି କି ନାହିଁ ବା ଜଳର ପ୍ରବାହ କେତେ ଗତିରେ ଯାଉଛି ଏସବୁ ବିଷୟରେ ଆମେ ପୂର୍ବରୁ ଜାଣିବା ଦରକାର ନ ଜାଣିଲେ ବୋଧେ ହେଇପାରିବନି ତା' ଛଡ଼ା ପଥର ବଡ଼ ବଡ଼ ପଥର ଶୈବାଳ ଆଉ ଯେଉଁଗୁଡ଼ା ଲାଗି ସବୁ ଖସଡ଼ା ଯାଇଥାଏ ଶିଉଳି ଲାଗି ଖସଡ଼ା ଯାଇଥାଏ ସେଇଗୁଡ଼ାକ ଆମେ ଜାଣିବା ଦରକାର ଏଇ ଯେଉଁ ପ୍ରତିିବନ୍ଧକକୁ ଆମେ ଏଡ଼େଇବା ପାଇଁ ହେଲେ ଆମେ ଆଗ ପ୍ରଥମେ କ'ଣ କ'ଣ ପ୍ରତିବନ୍ଧକ ରହିଛି ତାକୁ ଆମେ ପ୍ରଥମେ ଚିନ୍ତା କରିବା ଦରକାର ଏବଂ ତାକୁ ଧରି ଆମେ ମାନେ କାର୍ଯ୍ୟ କଲେ ଆମେ କୌଣସି ବିପଦରେ ପଡ଼ିବା ନାହିଁ